ଓଡ଼ିଶାର ଶିକ୍ଷା ବର୍ତ୍ତମାନ ବହୁତ ଉଚ୍ଚକୁ ଯାଇପାରିଛେ କାରଣ ବର୍ତ୍ତମାନ ଆମେ ଯଦି ଏନ୍ ଇ ପି କଥା ଦେଖିବା ଯୋଉଟା ଆମର ନ୍ୟାସ୍ନାଲ୍ ଏଜୁକେଶନ୍ ପ୍ଲାନ୍ ଆଉ ଟେକ୍ନୋଲୋଜି ଆଉ ଏ ସବୁକୁ ଯଦି ଦେଖିବା ତାହେଲେ ବହୁତ ଗୁଡ଼େ ସରକାରୀ ଯୋଜନା ମଧ୍ୟ ସେଥିରେ ଅନ୍ତର୍ଭୁକ୍ତ ଯେମିତି କି ଆମର ଇନ୍ଦିରା ଗାନ୍ଧୀ ଓପନ୍ ୟୁନିର୍ଭସିଟି ହେଉ ରାଜୀବ ଗାନ୍ଧୀ ଆୱାର୍ଡ଼ ହେଉ ତ ଏ ସବୁ ଜିନିଷ ଗୁଡ଼ାକ ନ୍ୟାସ୍ନାଲ୍ ଏଜୁକେଶନ୍ ପ୍ଲାନ୍ ରେ ଯାଉଛି ଆଉ ତା ପରେ ବି ଆମର ଯଦି ଗ୍ରାମାଞ୍ଚଳରେ ଦେଖିବା ତାହେଲେ ଆଗରୁ ଅଙ୍ଗନବାଡ଼ି ନଥିଲା ବର୍ତ୍ତମାନ ବହୁତ ଗାଁ'ରେ ଦେଖିବେ ସବୁ ଗାଁ'ରେ ଅଙ୍ଗନବାଡ଼ି ହେଇଛି ସବୁ ପଞ୍ଚାୟତରେ ମଧ୍ୟ ଅଙ୍ଗନବାଡ଼ି ହେଇଛି ତ ଅଙ୍ଗନବାଡ଼ି ହେଉଛି ମୂଳ ଶିକ୍ଷା ଯୋଉଟାକି ଆମେ ପିଲାମାନଙ୍କୁ ଆମେ ଦେଇପାରୁଛୁ ଅଙ୍ଗନବାଡ଼ି ମାଧ୍ୟମରେ ଆଚ୍ଛା ସେଇ ଅଙ୍ଗନବାଡ଼ିରେ ମଧ୍ୟ ଆମେ ଦେଖୁଛେ ଶିକ୍ଷାକୁ ମଧ୍ୟ ବହୁତ ନାଚକୁଦ ଆକାରରେ ମଧ୍ୟ ପିଲାଙ୍କୁ ଶିକ୍ଷା ଦିଆଯାଉଛି ଯେମିତିକି ତାଙ୍କର ଗୋଟେ ପାଠଶାଳା କାର୍ଯ୍ୟକ୍ରମ ସେମାନେ କରୁଛନ୍ତି ତ ସେ ପାଠଶାଳାରେ ମଧ୍ୟ ପିଲାଙ୍କୁ ନାଚ ଗୀତ ଆକାରରେ ମଧ୍ୟ ପିଲାଙ୍କୁ ପାଠ ପଢ଼ା ଯାଉଛି ତେଣୁକରି ବର୍ତ୍ତମାନ ଆମର ଶିକ୍ଷା ଆଗୁରୁ ଏ ପ୍ରକାର ର ନଥିଲା ଏବେ ଯୋଉ ଶିକ୍ଷା ଦିଆଯାଉଛି ସେ ଶିକ୍ଷାରେ ପିଲାମାନେ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି ତା ସହିତ ମଧ୍ୟାହ୍ନ ଭୋଜନ ମଧ୍ୟ ତାଙ୍କୁ ଦିଆଯାଉଛି ଯୋଉଟା ମିଡ଼ ଡ଼େ ମିଲ୍ ଆକାରରେ କୁହାଯାଉଛି ମଧ୍ୟାହ୍ନ ଭୋଜନ ମଧ୍ୟ ତାଙ୍କୁ ଦିଆଯାଉଛି ପିଲାମାନେ ଖାଉଛନ୍ତି ପାଠ ପଢୁଛନ୍ତି ଏବଂ ଯୋଉ ପାଠ ପଢ଼ା ଯାଉଛି ସେ ନାଚଗୀତ ମାଧ୍ୟମରେ ପଠାପଢ଼ା ଯାଉଛି ଆଗରୁ ତ ବେତ ପାହାରରେ ପାଠପଢ଼ା ହେଉଥିଲା ଆଉ ଦ୍ଵିତୀୟ କଥା ହେଉଛି ଆମେ ଯୋଉ ରାଜୀବ ଗାନ୍ଧୀ ଆୱାର୍ଡ଼୍ ହେଉ ବା ଆମେ ଯଦି ଉଚ୍ଚ ଶିକ୍ଷା ପାଖକୁ ଯିବା ତାହେଲେ ଆମର ଯୋଉ ନ୍ୟାସ୍ନାଲ୍ ଏଜୁକେଶନ୍ ପ୍ଲାନ୍ ଯୋଉଟା ରହିଲା ଯୋଉମାନେ ଯାଇ ପାରୁନାହାନ୍ତି ଆମର ବିଶ୍ୱବିଦ୍ୟାଳୟ ମାନଙ୍କୁ ସେମାନଙ୍କ ପାଇଁ ମଧ୍ୟ ଇନ୍ଦିରା ଗାନ୍ଧୀ ଓପନ୍ ୟୁନିର୍ଭସିଟି କରାଯାଇଛି ସେମାନେ ମଧ୍ୟ ସେଠି ଯାଇକିରି ଶିକ୍ଷା ନେଇକିରି ଭଲ ନମ୍ବର ରଖିପାରୁଛନ୍ତି ଏବଂ ତା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଗୁଡ଼ିକ କରାଯାଉଛି ଏବଂ ପିଲାମାନେ ମଧ୍ୟ ଭଲ ଶିକ୍ଷା ପାଉଛନ୍ତି ତେଣୁ ନିହାତି କମ୍ରେ ବର୍ତ୍ତମାନ ଓଡ଼ିଶାର ଶିକ୍ଷା ଉପରକୁ ଯାଇପାରିଛି